ନୟାଗଡ଼ ଜିଲ୍ଲାର ମୁଖ୍ୟ ଲୋକପ୍ରିୟ କ୍ରୀଡ଼ା ହକି ଓ କ୍ରିକେଟ୍ ଏଥିପାଇଁ ଛୋଟ ବଡ଼ ଦୁଇଟି ବଡ଼ ଷ୍ଟାଡିୟମ୍ ଅଛି ଏବଂ ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଛୋଟ ଛୋଟ ଅନେକ ଗୁଡ଼ିଏ ଷ୍ଟାଡିୟମ୍ ମଧ୍ୟ ହେଉଛି ଯାହାଦ୍ୱାରା କି ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ କଲେଜ ଓ ପ୍ରତ୍ୟେକ ସ୍କୁଲ ଗାଁ ଗହଳିର ପିଲାମାନେ ଖେଳିବାର ସୁଯୋଗ ପାଉଛନ୍ତି ପିଲାମାନେ ରାଜ୍ୟସ୍ତରୀୟ ମଧ୍ୟ କ୍ରୀଡ଼ାରେ ମଧ୍ୟ ଯୋଗ ଦେଇସାରିଲେଣି ଓ ସେମାନେ ସୁନାମ ଅର୍ଜନ କରିସାରିଲେଣି ଜିଲ୍ଲାର ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ହେଲା ଦଶପଲ୍ଲାର ଲଙ୍କାପୋଡ଼ି ଯାତ୍ରା ଦଣ୍ଡ ନୃତ୍ୟ ରାମ ନାଟକ ଇତ୍ୟାଦି ଦଶପଲ୍ଲାର ଲଙ୍କା ପୋଡ଼ିଯାତ୍ରା ଏସିଆ ମହାଦେଶର ସର୍ବବୃହତ୍ତମ ରଙ୍ଗମଞ୍ଚ ହୋଇସାରିଲାଣି ବିଭିନ୍ନ ଜାତି ଧର୍ମର ଲୋକମାନେ ସେଠି ଏକତ୍ରିତ ହୁଅନ୍ତି ଗୋଟିଏ ବିରାଟ ଭାଇଚାରାର ଉଦାହରଣ ସୃଷ୍ଟି କରେ ଏଠାରେ ହିନ୍ଦୁ ମୁସଲିମର ଲୋକମାନେ ମଧ୍ୟ ବାସ କରନ୍ତି ହିନ୍ଦୁ ମୁସଲିମମାନଙ୍କ ଭିତରେ ଭାଇଚାରା ସୁନ୍ଦର ଭାବେ ସୃଷ୍ଟି ହୋଇଛି ହିନ୍ଦୁ ଲୋକମାନେ ମୁସଲିମ ମାନଙ୍କ ପର୍ବପର୍ବାଣିରେ ଯୋଗ ଦିଅନ୍ତି ମୁସଲିମ ଲୋକମାନେ ମଧ୍ୟ ହିନ୍ଦୁ ଲୋକମାନଙ୍କ ପର୍ବପର୍ବାଣି ଯୋଗ ଦିଅନ୍ତି ଯାହାଦ୍ୱାରା ଭାରତରେ ନୂତନ ଏବଂ ଭାଇଚାରା ସୃଷ୍ଟି କରିବାର ଅନେକଗୁଡ଼ିଏ ଉଦାହରଣ ସୃଷ୍ଟି କରେ